ନାଗରିକ ପାଇଁ ବ୍ୟାଙ୍କିଂ ସହଜ ହେବା କାରଣ ହେଉଛି ବ୍ୟାଙ୍କରେ ଆମର ସବୁ ପଇସା ନେଣେ ଉଠେଇବା ଏ ଟି ଏମ୍ ଦ୍ୱାରା ଆମେ ପଇସା ଯଦି ଆମର ବ୍ୟାଙ୍କ ବନ୍ଦ ହୋଇଯାେ ବି ଏ ଟି ଏମ୍ ଆମର ସୁବିଧା ଅଛି ଏଟିଏମ୍ରେ ପଇସା ଉଠାଇବାକୁ ହୋଇପାରେ ଆମର ଚବିଶ ଘଣ୍ଟା ଏଟିଏମ୍ରେ ପଇସା ମିଳେ ଆଉ ପଇସା ମିଳିଲା ଆମିତି ବହୁତ ସୁବିଧା ପାଇଥାଏ ଆର୍ ଆରୁ ଋଣ ଲୋନ୍ ଆସିଥାଏ ଲୋନ୍ ଆସି ସାରିଲା ପରେ ଆମେ ଲୋନ୍ ଆମ ଘର କରିପାରୁନାହିଁ ମନ ଜମି କିଣିବ ଗୁଡ଼ିାକୁ ଶିଳ୍ପ ଅନୁଷ୍ଠାନ କରିବାକୁ ଚାହୁଁ ଯଦି ଯଦି ବ୍ୟାଙ୍କ ଲୋନ୍ ମାଧ୍ୟମରେ ଆମେ ସେଇ କାମ ସବୁ ସର୍ଫରେ କରିପାରୁୁ ଲୋନ୍ ଆମକୁ ସାହାଯ୍ୟ କରେ ଲୋନ୍ ଦେଲା ପରେ ଆମେ ଯେଉଁ ବି ବିଜ୍ନେସ୍ ଆରମ୍ଭ କରିପାରୁ ସେ ବିଜ୍ନେସ୍ ଲୋନ୍ ଦ୍ୱାରା ଆମେ ସଫଳ ହୋଇପାରୁଥାଉ